ମତେ ବହୁତ ଭଲ ଆଳୁ ପରଟା ତିଆରି କରି ଆସେ ଆସେ ପ୍ରଥମେ ସେଥିର କିଛି ସାମଗ୍ରୀ ଜରୁରୀ ସାମଗ୍ରୀ ହେଉଛି ପ୍ରଥମେ ଅଟା ଆଣିବା ଅଟାକୁ ଚକଟିବା ଚକଟିକି କିଛି ସମୟ ତାକୁ ରଖିବା ତା ତା' ପରେ ଆମେ ଆଳୁ ସିଝାଇବା ଆଳୁ ସିଝାଇ ତାର ଭଲ ଭାବେ ତାକୁ ଚୋପା ଛଡ଼ାଇବା ଚୋପା ଛଡ଼ାଇ ସେଥିରେ ଅଦା ଅଦା ଅଦା ଲୁଣ ହଳଦୀ ଦେଇ ତାକୁ ପ୍ରଥମେ ସନ୍ତୁଳିକି ଖୋଲିଦେବା ଖୋଲିଦେଇ ତା'ପରେ ଆମେ ଗୋଳାଇ ରଖି ଚକୁଟି ରଖିଥିବା ଅଟାକୁ ଅଟାକୁ ଆମେ ଚକଟି ଭଲସେ ଚକଟିକି ଚକଟିକି ତାକୁ ଛୋଟ ଛୋଟ ଗୋଲ କରି ରଖି ଦେବା ପ୍ରଥମେ ଗୋଲ କରି ତା ଭିତରେ ଆମେ ସେ ଯେଉଁ କଷା ହେଇଥିବା ଆଳୁକୁ ତା ଭିତରେ ରଖି ପୁଣି ଗୋଲ କରିବା ଅଟା ଦେଇ ତାକୁ ତାକୁ ବେଲିବା ବେଲି ସାରିବା ପରେ ତାକୁ ତାହିଁରେ ଗ୍ୟାସ ଲଗାଇ ଗରମ ତାୱା ବସାଇକି ତାକୁ ସେଇ ଆମେ ବେଲିଥିବା ପରଟାକୁ ତା ଉପରେ ତେଲ ଦେଇ ତେଲ କିମ୍ବା ଘିଅ ଦେଇ ଆମେ ତାକୁ ଭଲସେ ଭଲସେ ଓଲଟାଇ ତାକୁ ହେବାଯାଏଁ ରଖିବା ହେବାଯାଏଁ ରଖିବା ଆଉ ଏବଂ ହେଇସାରିଲା ପରେ ତାକୁ ଆମେ ଖୋଲିଦେବା